ଭାରତରେ ଓଡ଼ିଆ ଚଳଚ୍ଚିତ୍ର ସଂଗୀତ ମୋତେ ବହୁତ ଭଲ ଲାଗେ ଏବଂ ସେଇ ଗୀତ ଏବଂ ଚଳଚ୍ଚିତ୍ର ମନକୁ ଛୁଇଁ ଯାଏ ଏବଂ ବହୁତ ଭଲ ଲାଗେ ମତେ ପୁରୁଣା କାଳିଆ ଚଳଚ୍ଚିତ୍ର ଦେଖିବାକୁ ବହୁତ ଭଲ ଲାଗେ ଆଉ ଓଡ଼ିଆ ପ୍ରକାରର ଧାରାବାହିକ ଯେପରିକି ପୁରୁଣା ପୁରୁଣା ପ୍ରକାରର ଧାରାବାହିକା ଭଲ ଲାଗେ ଆଉ ଅଭିନେତା ମାନେ ମତେ ବହୁତ ଭଲ ଲାଗେ ମତେ ବାବୁସାନ ବହୁତ ଭଲ ଲାଗନ୍ତି ଏବଂ ତାଙ୍କର ପୁରାଣ ଗୀତ ଗୁଡ଼ିକ ବି ମତେ ବହୁତ ଭଲ ଲାଗେ ମୋର ପ୍ରିୟ ଗାୟକ ହେଉଛି ହ୍ୟୁମନ୍ ସାଗର ସେମାନଙ୍କର ଓଡ଼ିଆ ଚଳଚ୍ଚିତ୍ର ସଙ୍ଗୀତ ଏସବୁ ମତେ ବହୁତ ଭଲ ଲାଗେ ଏବଂ ମୁଁ ଯେତେବି ଡିପ୍ରେସନ୍ ଥିଲେ ମଧ୍ୟ ମତେ ଏରା ସବୁ ବହୁତ ଭଲ ଲାଗେ ଶୁଣିବାକୁ